ଭଦ୍ରକ ଜିଲ୍ଲାର ଜଳବାୟୁ ସତକଥା କହିବାକୁ ଗଲେ ଏବେ ଠିକ ନାହିଁ ଯେମିତି ପୁରା ଓଡ଼ିଶାରେ ତ ଭଦ୍ରକ କେମିତି ଆଉ ତା'ଠୁ ବାକି ରହିବ ଠିକରେ ବର୍ଷା ହଉନାହିଁ କି ଠିକରେ ଖରା ହଉନି ଯେତେବେଳେ ହେଉଛି ବହୁତ ପ୍ରଚୁର ପରିମାଣରେ ବର୍ଷା ହେଉଛି ଯେତେବେଳେ ଖରା ହେଉଛି ବହୁତ ଜୋରରେ ଖରା ହେଉଛି ଟାଣ ଖରା ହଉଛି ବର୍ଷା ଯେତେବେଳେ ଦରକାର ସେତେବେଳେ ହଉନାହିଁ ଯେତେବେଳେ ଦରକାର ନୁହେଁ ସେଇ ଟାଇମରେ ହେଉଛି ଲୋକମାନେ ବହୁତ ବହୁତ ହଇରାଣ ହେଉଛନ୍ତି ଯଦି ମେନ କରି ଦେଖିବା କୃଷକମାନଙ୍କ କଥା ସେମାନେ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ କରୁଛନ୍ତି କାହିଁକିନା ତା'ର ଜଳବାୟୁ ସବୁବେଳେ ଠିକ ରହୁନାହିଁ ଋତୁ ବି ଠିକରେ ଚାଲୁନାହିଁ ଆଜିକାଲି ଯଉ ବିଶ୍ୱ ତାପମାନ ବଢ଼ୁଛି ଯାହାଫଳରେକି ଗରମ ଅଧିକରୁ ଅଧିକ ବଢ଼ୁଛି ଆଉ ଯେତେବେଳେ ଖରା ହବା କଥା ଖରା ଋତୁରେ ଖରା ନ ହେଇକି ଖରା କେବଳ ତା' ଋତୁରେ ନ ହେଇକି ତା'ପର ଦୁଇ ତିନିଟା ଋତୁରେ ମଧ୍ୟ ଖରା ହଉଛି ବର୍ଷା ବି ସେମିତି ଲାଗି ରହୁଛି ଲାଗି ରହୁଛି ଦୁଇ ମାସ ବର୍ଷା ନ ହେଇ ଚାରି ମାସ ଛଅ ମାସ ବର୍ଷା ହେଉଛି ତ ଏହିପରି ଜୀବନ ଚାଲିଛି ଆଉ ଦୈନନ୍ଦିନ ଜୀବନରେ ବହୁତ ଲୋକମାନେ କଠିନ କଠିନ ପରିଶ୍ରମ କଲେ ମଧ୍ୟ ସେମାନେ ବହୁତ ଦୁଃଖ ସହୁଛନ୍ତି ବହୁତ କଷ୍ଟ ରେ ବୃଷ୍ଟିପାତ ବି ହେଉଛି ଠିକରେ ବୃଷ୍ଟିପାତ ହଉନାହିଁ ଯେଉଁ ସମୟରେ ଦରକାର ହେଉନାହିଁ ବର୍ଷା ହେଉନାହିଁ ନିଶ୍ଚିତ ଭାବରେ ବହୁତ ହଇରାଣ ତ ହେଉଛନ୍ତି ଜଳବାୟୁ ସବୁବେଳେ ଠିକ ରହୁନି ଭଦ୍ରକ ଜିଲ୍ଲାରେ